ଭାରତର ଇତିହାସ ବହୁତ ବଡ଼ ଭାରତରେ ମୁଁ ଜନ୍ମ ହେଇକି ମୁଁ ବହୁତ ଗର୍ବିତ କାରଣ ଭାରତ ଏଭଳି ଏକ ଦେଶ ଥିଲା ଯାହା ଦେଶ ଯେଉଁ ଦେଶରେ ପ୍ରତ୍ୟେକ ଜ୍ଞାନୀ ବିଜ୍ଞାନୀ ପଣ୍ଡିତ ଲୋକମାନେ ଜନ୍ମ ହେଉଥିଲେ ଯେଉଁ କଥାରେ ଅଛି ଯାହା ନାହିଁ ଭାରତେ ତାହା ନାହିଁ ମର୍ତ୍ତେ ମାନେ ଏଇ ପୃଥିବୀ ଧରାଧାମକୁ ଯଦି ଆମେ ଦେଖିବା ଯେଉଁ ଜିନିଷଟା ନାହିଁ ସେଇ ଜିନିଷଟା ଭାରତରେ ମଧ୍ୟ ନଥିବ ଆଉ ଯେଉଁ ଜିନିଷଟା ଭାରତରେ ଅଛି ସେଇ ଜିନିଷଟା ଏମିତି କୌଣସି ଦେଶରେ ଅଛି ବୋଲି ଆମେ ଜାଣୁନା ସେଇଭଳି ଆଜି ଯେଉଁ ଭାରତ ବହୁତ ତଳକୁ ପଳାଇଲାଣି କିନ୍ତୁ ଆଗରୁ ଭାରତ ବହୁ ଉନ୍ନତିରେ ଚାଲୁଥିଲା ଆପଣ ଦେଖନ୍ତୁ ଆଗକାଳର ଯେଉଁ ଭାରତର ଯେଉଁଥିଲେ ମୁନିଋଷି ବା ସାଧୁସନ୍ଥ ସେମାନେ କେତେ ପଣ୍ଡିତ ଥିଲେ ସେମାନେ କେତେ ଜ୍ଞାନୀ ଥିଲେ ସେମାନେ ଆମ ପାଇଁ କଣ ନାହିଁ କ'ଣ କରିଦେଇଛନ୍ତି ମାଧ୍ୟାକର୍ଷଣ ବଳ ହଉ ପ୍ରତ୍ୟେକ ଜିନିଷ ସେଥିପାଇଁ ମୁଁ ଏଇଥି ପାଇଁ ବହୁତ ଗର୍ବିତ ଏବଂ ଯେଉଁଦିନ ଆମ ଭାରତ ଇଂରେଜମାନଙ୍କ କବଳରୁ ମୁକ୍ତି ପାଇଲା ସେଇ ଦିନଟି ମୋ ପାଇଁ ଗର୍ବିତ ଏବଂ ଐତିହାସିକ ମୁହୂର୍ତ୍ତର ଦିନ ଆଉ ଆମର ସାଧାରଣ ସ୍ୱାଧୀନତା ସଂଗ୍ରାମୀମାନଙ୍କ ନାମ ଯଦି ମୁଁ କହିବି ମହାତ୍ମା ଗାନ୍ଧି ସୁବାଷ ଚନ୍ଦ୍ର ବୋଷ ତାପରେ ଏମିତି ବହୁତ ରହିଗଲେ ଯେଉଁମାନେ କି ଆମର ସ୍ୱାଧୀନତା ସଂଗ୍ରାମୀମାନେ